ସରକାରୀ ଯୋଜନା ତ ବହୁତ ଅଛି ବିଜୁ ସ୍ୱାସ୍ଥ୍ୟ କାର୍ଡ଼୍ ସମସ୍ତଙ୍କ ପାଖରେ ପ୍ରାୟତଃ ଅଛି ଏବଂ ଏନ୍ ଏଚ୍ ଏମ୍ ନ୍ୟାସନାଲ୍ ହେଲ୍ଥ୍ ଇଏ ତ ସମସ୍ତଙ୍କ ପାଖରେ ନାହିଁ ଯଦିଅବା ବିଜୁ ସ୍ୱାସ୍ଥ୍ୟ କାର୍ଡ଼୍ ସମସ୍ତଙ୍କ ପାଖରେ ଅଛି ସମସ୍ତେ ତାର ଫାଇଦା ମଧ୍ୟ ଯେଉଁଟା ତାର ଯେଉଁ ଉପକାର ସମସ୍ତେ ପାଇପାରୁନାହାନ୍ତି ଠିକ୍ ସମୟରେ କାହିଁକି ନା ସେମାନେ ତାର ବ୍ୟବହାର ଠିକ୍ ଭାବେ ଜାଣିନାହାନ୍ତି ଯଦି ସେମାନଙ୍କୁ ତାର ବ୍ୟବହାର ବିଷୟରେ ସମ୍ୟକ ସୂଚନା ସରକାରଙ୍କ ତରଫରୁ ଦିଆଯାଆନ୍ତା ଲୋକମାନଙ୍କୁ ତାହେଲେ ଅତ୍ୟନ୍ତ ଭଲ ହୁଅନ୍ତା ସେମାନେ କିପରି ତାର ଫାଇଦା ଉଠାଇ ପାରିବେ ମଧ୍ୟ ଜାଣିପାରନ୍ତେ